କିଏ ସେ ଯେଉଁ ପେପର ଆଣିବା ସେ ଭାଇ କହୁଥିଲ କି କେଉଁଠି ଅଛ ଏ ହେ ମୁଁ ଆଜି ୱେଟ ମୁଁ ଆଜି ୱେଟ କରିଥିଲି ତମେ କଣ ଏପଟେ ଆସିନ କି ତମେ ଓ ହୋ ମୁଁ ବୋଧେ ଡ଼େରି କରିଦେଲି ଟିକିଏ ଆଉ ଏ ଶୁଣନ୍ତୁ କଥା ଗୋଟେ ପଚାରିବାର ଥିଲା ତମେ କେଉଁ କେଉଁ ନିୟୁଜ ପେପର ସପ୍ଲାଏ କରୁଛ କି ଗୋଟେ କଥାଟେ କେଉଁ ପେପର କୁହତ ଟିକିଏ ଭଲ ବିଜ୍ଞାପନ ଆସିଥାଉଛି ମାନେ ଜବ ଉପରେ ଚାକିରୀ ମେଡ଼ିକାଲ ସାରିଛି ମୋର ପଢ଼ା ହୁଁ ମୋତେ ତମେ ଧରିତ୍ରୀ ପେପର ଦେଉଛ ଆଉ ସେଠି କିଛି ଆସୁ ଏକା ନାହିଁ ବିଜ୍ଞାପନ ମୁଁ ଧରିତ୍ରୀ ପେପରରେ ଖୋଜୁଛି ବିଜ୍ଞାପନଟା ହଉ ହଉ ଭାଇ ହ୍ୟାଲୋ କାମଟେ ଥିଲା ତମେ ତ ତମର ତ ସରିଲାଣି ଆଜିର କାମଟା କାଲି ଟିକିଏ ମୋତେ ଦେଖିକି କହିବ ତ ମେଡ଼ିକାଲ ଉପରେ କଣ ପୋଷ୍ଟ ଆସୁଛି କି ସରକାରୀ ଚାକିରୀ କଣ ଅଛି ମେଡ଼ିକାଲ ପାଇଁ କଣ ଆସିଛି କି ବିଜ୍ଞାପନରେ ଏ ଭିତରେ କଣ ଆସିଥିଲା କି କି ଆସିବାକୁ ଯାଉଛି ଟିକିଏ ମୋତେ ଜଣେଇବ ନାଇଁ ଟିକିଏ ଖାଲି ଦେଖିଦେଇଥାନ୍ତ କାଲିର ନା ମୁଁ ଖବରଟା ପାଇଲି ତ ବିଜ୍ଞାପନରେ ବାହାରିଛି ପେପରରେ ବାହାରିଛି ମୁଁ କନଫିୟୁଜ୍ ହେଇଯାଇଥିଲି ଯେ କେଉଁ ପେପରରେ ବାହାରିଛି ବୋଲି ହୁଁ ମୋ ପାଖରେ ତ ଏବେ ସମ୍ବାଦ ନାହିଁ ଏପଟେ ମୁଁ ଟିକିଏ ବାହାରକୁ ଆଜି ପୁଣି ପଳଉଛି ଘରେ ରହୁନାହିଁ ତ ସେଥିପାଇଁ କାହାକୁ କହୁଥିଲି ଦେଖିକି ମୋତେ ଟିକିଏ ଜଣେଇଥିଲେ ଭଲ ହେଇଥାନ୍ତା ସନ୍ଧ୍ୟାବେଳେ ହେଇପାରିବ

ସନ୍ଧ୍ୟାବେଳେ ହେଇପାରିବ କି କିଏ ଜାଣେ ଦେବେ ଯଦି ହଁ ଅରଜେଣ୍ଟ ଟିକିଏ ଦରକାରଥିଲା ତ ଭାଇ କଣ କରିବା ଦୁଇ ବର୍ଷ ହେଇଗଲାଣି ପଢ଼ିକି ହୁଁ ମୁଁ ଟିକିଏ ହଁ ଠିକ୍ ଅଛି ଟିକିଏ ଟାଇମ କାଢ଼ିବେ ମୋ ପାଇଁ ଆଉ ହଁ ମୁଁ ବୁଝିବେ ଆପଣ ହେଲେ ଆପଣଙ୍କର ରଖୁଛି ଆଁ ନମ୍ବରଟା ସେଭ୍ କରିଥାଅ ମୋର